କେନ୍ଦ୍ରାପଡ଼ାରୁ ଗୋଟେ ରିମୋଟ୍ କମ୍ପାନୀରୁ ପ୍ୟାଣ୍ଟ କିଣିଥିଲି ଏବଂ ସେ ସପିଂ ମଲ୍ରୁ କିଣିଥିଲି ଯେଉଁ ଆମର ରିଲାଏନ୍ସ ଇଏରୁ ସେ ମୋର ଭଲ ପଡ଼ିଥିଲା ଏବଂ ଦାମ ଥିଲା ତା'ର ସାତଶହ ଅଣଚାଶ ତାଙ୍କୁ ଦେଇ କରି ମୁଁ ସେ ପ୍ୟାଣ୍ଟଟିକୁ ଆଣିଥିଲି